ମୁଁ ପ୍ରଥମେ ଔଷଧ ଦୋକାନ ଆରମ୍ଭ କଲି ଔଷଧ ଦୋକାନ ଆରମ୍ଭ କଲା ପରେ ସବୁ ଯେଭଳିଆ ସବୁ ରୋଗୀ ଆସିକି ପହଞ୍ଚିଲେ ଔଷଧ ନେଇ ବ୍ୟବହାର କଲେ ତା'ର ଉପକାର ବି ମଧ୍ୟ ପାଇଲେ ତା'ପରେ ଲୋକମାନେ ବି ସବୁ କହିଲେ ଯେ ଆଉ ଅଲଗା କିଛି ଦୋକାନ ହେଲେ ବି ଖାଇବା ଦୋକାନ କିମ୍ବା ପାନ ଦୋକାନ ଚା' ଏ ସବୁ ହେଲେ ବି ଲୋକ ଯେହେତୁ ଆସୁଛନ୍ତି ଆଉ ଯାହାର ଯେଉଁଟା ଦରକାର ସେ ତ ନିହାତି ସେଟା ବ୍ୟବହାର କରିବ କିଏ ପାନ ଖାଉଛି କିଏ ପିଲା ଆସିଲା ଧର ଚକୋଲେଟ୍ ବିସ୍କୁଟ୍ ଇତ୍ୟାଦି ଖାଇବା ପାଇଁ ସେ ଇଛା କରିବ ଆଉ ସେଗୁଡ଼ାକ ରଖିଲେ ଭଲ ହୁଅନ୍ତା ଏ ସବୁ କହିବା ହେତୁ ମୁଁ ଆଉ ତା' ସହିତ ଏବେବି ମଧ୍ୟ ପାନ ଆଉ ସେଇ ଚକୋଲେଟ୍ ବିସ୍କୁଟ୍ ପିଲାମାନଙ୍କର ସବୁ ଖାଦ୍ୟ ଏ ସମସ୍ତ ତା' ସହିତ ଯୋଗ କଲି ଆଉ ତା'ପରେ ବ୍ୟବସାୟ ଅଳ୍ପ ମଧ୍ୟମରେ ଚାଲି ବଢ଼ି ବଢ଼ି ଚାଲିଛି ଆହୁରି ଆଗ୍ରହ ଅଛି ଭଲ ଭଲ ସବୁ ଜିନିଷ ରଖି ପାରିଲେ ଭଲ କମ୍ପାନୀ ଜିନିଷ ଆଉ ବିକ୍ରୀ ମଧ୍ୟ ଭଲ ହେବ ଭଲ ଜିନିଷ ପାଇଲା ମାନେ ଲୋକ ଆଗ୍ରହ ହେଇକରି ତାକୁ ବ୍ୟବହାର କରିବେ ଆଉ ଭଲ ଜିନିଷ କଲାମାନେ ତ ନିଶ୍ଚୟ ଲୋକ ଥରେ ନେଇକି ବ୍ୟବହାର କଲା ପରେ ଆଉ ଥରେ ନିଶ୍ଚୟ ଆସିକି ତାକୁ ନେବେ ଏପଟେ ବ୍ୟବସାୟ ବି ବଢ଼ି ଚାଲିବ ମୁଁ ଭାବୁଛି ଏ ସବୁ ଯଦି କିଛି ସରକାରୀ ସହାୟତା ଯଦି କିଛି ମିଳନ୍ତା ତା'ହେଲେ ପାଣ୍ଠି ଟିକେ ଅଧିକା ହେଲେ ଟିକେ ବ୍ୟବସାୟଟା ବି ବଢ଼ିକରି ଇଏ ହୁଅନ୍ତା ଆଉ ନିଜ ଇଏ ଉପରେ ଆଉ ବିଶେଷତଃ ପାଣ୍ଠି ଲଗେଇକରି ଇଏ କରି ହୋବନି କିଛି ଯଦିକି ସରକାରୀ ସାହାଯ୍ୟ ମିଳନ୍ତା ତା'ହେଲେ ଆଉ ଟିକେ ବ୍ୟବସାୟଟା ବଢ଼ିଲେ ଭଲ ହୁଅନ୍ତା ଏହା ସବୁ